ହଁ ହଁ ହଁ ସାଙ୍ଗ ହଁ ମୁଁ ବହୁତ ବଢ଼ିଆ ତୁ କେମିତି ଅଛୁ ଆଉ ହଁ ସମସ୍ତେ ଭଲ ଅଛି ତମ ଘରେ ଭଲ ଅଛି ସମସ୍ତେ ହଁ ହଁ ଆଜିକାଲି ତ ହଲିଡ଼େ ହେଲାଭଳିଆ ହେଲେ ବୁଲିବାକୁ ଯିବ ଯିବା କେଉଁଠି ଯିବାକୁ ମନ କରିଛୁ ମୋ ପ୍ଲାନ୍ ତ ବହୁତ ଜାଗାରେ ବାହାରେ ବାହାରିଲେ ଗାଡ଼ି ନେଇ ବୁଲିବାକୁ କେଉଁ କେଉଁଠି ଯାଇ ନହବ କୁହତ ପାର୍କ୍ ଯିବା ହୋଟେଲ୍ ଯିବା ମନ୍ଦିର ଯିବା ପାହାଡ଼ ସେ ମନ୍ଦିର ଥିଲେ ସେଇଠି ଯିବା ତା'ପରେ ତମର ସେ ବନ୍ଦର ଦେଖିବାକୁ ଯିବା ମାଲକାନଗିରି ଯିବା ମାଲକାନଗିରିର ସେ ସେଇଟା କି ମନ୍ଦିର ପାହାଡ଼ ଉପରେ ଅଛି ସେଇଟା କହିଲ ହଁ ମଲିକେଶ୍ଵର ମଲିକେଶ୍ଵର ତା ତଳରେ ସେ ରାସ୍ତା ସାଇଡ଼ରେ ଯେଉଁ ମନ୍ଦିରଟା ଅଛି

ଆଉ ଏ ଶୁଣ୍ ଶୁଣ୍ ଶୁଣ୍ ଶୁଣ୍ ଶୁଣ୍ ମୁଁ କହୁଛି ହେଇଟି ହେଇଟି ଶୁଣ୍ ଶୁଣ୍ ସେ ଗୁମା ଛାଡ଼ିକି ସେଇଟା ଭଣ୍ଡାକାଟିରେ ସେଇଟା ନାଁ କ'ଣ କହିଲ ସେଇଟା ସେ ଜାଗାରେ ଆଜି ଯାତ୍ରା ହଉଛି ସେଇଟିକୁ ତ ଯିବା ଏବେ ସନ୍ଧ୍ୟାରେ ବାହାରିବା କିରେ ସେଇଠି ଆଗରୁ ଯିବା ଗାଡ଼ି ଅଛିନା ଭଡ଼ା କରିବା ଗାଡ଼ି ଦୁନିଆରେ ଅଭାବ ଯେ ଟଙ୍କା ଥିଲେ ହେଲା ଗାଡ଼ି ମିଳିବ ତୋ ପାଖରେ ଅଛି ତ କ'ଣ ହେଲା ମୋ ପାଖରେ ଅଛି ପଛେ ମତେ ଦେଇଦେବ ଏବେ ତ ବୁଲିଆସିବା ନା ଇମର୍ଜେନ୍ସି୍ ଆଜି ମେଳାଟା ବାହାରିଗଲେ ଯାତ୍ରା ବାହାରିଗଲେ କାଲିକି ଆଉ ଆସିବ ଯେ ଆଉ ବର୍ଷଟେ ଲାଗିବନା ବର୍ଷଟେ ଭିତରେ ମତେ କ'ଣ ଟଙ୍କା ଦେଇପାରିବୁନି ତା'ପରେ ତୋର ଆଉ କେଉଁ କେଉଁଠି ଅଛି ମନ ଆଉ ସେଇଟି ତୋ ଗାଁରୁ

ନାଇଁ ନାଇଁ ମୁଁ କହୁଛି କଥା ଶୁଣ୍ ଏବେ ଆମେ ଦୁଇଜଣ ତ ଯାଇହବନି ତୋ ଘରଲୋକ ଯଦି ଥିବ ବୋଲେ ଯିବ ବୋଲେ ସେମାନଙ୍କୁ ମଧ୍ୟ ରେଡ଼ି ହବାକୁ କହ ଆଖପାଖ ତୋ ସାଙ୍ଗମାନେ ଥିବେ ଯଦି ସେମାନଙ୍କୁ ରେଡ଼ି ହବାକୁ କହ ମୁଁ ଦୁଇ ଜଣଙ୍କୁ ଡ଼ାକି ଆଣିବି ପୁରା ଫୁଲ୍ ପ୍ୟାକିଂ ହେଇକି ଯିବା ଡରିବା ନାହିଁ ମାନେ ତ ଡରିବା ନାହିଁ ଯାତ୍ରାରେ ଏଇ ଶୁଣ୍ ଶଣ୍ ଶଣ୍ ସେଇଠି ଯାତ୍ରାରେ ବହୁତ କିଛି ଜିନିଷ ଆସିବରେ ବହୁତ କିଛି ଦେଖିବାର ଅଛି ବହୁତ ଦେଶ ବିଦେଶର ଜିନିଷ ପୁଣି ସେଇଠି ଆଣିବେରେ ମୁଁ ଯାଇନି କେବେ ଏବର୍ଷ ଯିବି ବୋଲି ଭାବୁଛି ଯେ ଜିନିଷ ସବୁ କିଣିବାକୁ ତ ବହୁତ ମଜା ଲାଗିଥିବ ମୋ ପାଖରେ ତ ଟଙ୍କା ନାହିଁ ମିଶିକି କିଣିବା କ'ଣ କ'ଣ ସବୁ କିଣିବାକୁ ଆଶା କରିଛୁ ନାଇଁ ନାଇଁ ସେମିତି ଗୋଟେ ହବ କି ତୁ ମୋ ସାଙ୍ଗ ମୁଁ କିଣୁଥିବି ତୁ ଦେଖୁଥିବୁ କି ତୁ ଗୋଟେ କିଣିବୁ ନା ଆଉ ମୋ ଟଙ୍କା ତୋ ଟଙ୍କା ନାହିଁ କିରେ ଆଜି ନବୁ କାଲିକି ମତେ ଫେରେଇ ଦବୁ ଆଉ

ସାଙ୍ଗମାନଙ୍କ ସହିତ ଘର ପିଲାଛୁଆ ଥିଲେ ତାଙ୍କ ସହ ତାଙ୍କମାନ ଆଜି ଆଜି କ'ଣ ଖାଇଲି ଆଳୁ ଭଜା ଖାଇଲି ଡାଲି ଖାଇଲି ପରେ ଖଟା ରାନ୍ଧିଥିଲି ସେଇଟା ମାଛ ଭଜା ତୁ କ'ଣ ଖାଇଲୁ ଓ ବହୁତ କିଛି ବି ପଠାଇ ହେଲେ ଦେଇଥାନ୍ତୁ ଟିକେ ତା'ର୍ ପରେ ତୁ ଏବେ ଶୀଘ୍ର ଶୀଘ୍ର ସେମାନଙ୍କୁ ନେଇ ରେଡ଼ି ହେଇଥା ହେଁ ସନ୍ଧ୍ୟା ସନ୍ଧ୍ୟା ଛଅଟା ଭିତରେ ବାହାରିପଡ଼ିବା ତା'ର୍ ପରେ ଏ ତୋର ସାନ ମୋବାଇଲ୍ କି ବଡ଼ ମୋବାଇଲ୍ରେ ବଡ଼ ମୋବାଇଲ୍ ମୋର ସାନ ମୋବାଇଲ୍ରେ ଶୀଘ୍ର ଶୀଘ୍ର କଥା ହେଇଯିବା ହଁ ହଁ ଶୀଘ୍ର ଶୀଘ୍ର କ'ଣ ରେଡ଼ି ହେଇଥା ଆଉ କହିବାର ଅଛିନା ଆଉ ସାଙ୍ଗ ସହିତ କଥା ହବା ବୋଲେ ଏତେଦିନ ପରେ କେତେଦିନ ପରେ କଥା ହଉଛୁ ହଁ ଏଇ ଶୁଣ୍ ହେଲେ ଶୀଘ୍ର ଶୀଘ୍ର ରେଡ଼ି ହେଇଥା ଏଁ ଏବେ ରଖୁଛୁରେ ନହେଲେ ମୋ ଘରେ ଆଉ କାମ ଅଛି କାମ ସବୁ ସରାଇଦେବି ତା'ପରେ ଆଉ ମୁଁ କଲ୍ ଲଗେଇଲେ ତୁ ରେଡ଼ି ହେଇଥା ଏଁ ହଁ ବାହାରିଥିବୁ ହଁ ବାଏ